ମୋ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ରହିଅଛି ଯେପରିକି ହାତୀ ଗୁମ୍ଫା ରାଣୀ ଗୁମ୍ଫା ଭଳି ବହୁତ ଗୁଡ଼ିଏ ଗୁମ୍ଫା ରହିଅଛି ସେହି ଗୁମ୍ଫାମାନଙ୍କରେ କୁହାଯାଇଛିି ଯେ ଆଧୁନିକ ଯୁଗର ଲୋକମାନେ କିପରି ନିଜର ବସବାସ ଓ ଭାଷା ସ୍ୱଚ୍ଛତା ଓ ବାଣିଜ୍ୟ ଉପରେ କିପରି ତାଙ୍କେ ତାଙ୍କର ଆଧିପତ୍ୟ ବା ଅଧିକ ଅଗ୍ରଣୀ ଭାବରେ ଚାଲି ରହିଥିଲେ ସେହିପରି ଭାରେ ରହିଅଛି କେଭ୍ ଓ ସେ କ ରାଜାମାନେ କିପରି ଭାବେ ଶାସନ କରିଛନ୍ତି ଓ ସେହି ରାଜାରଣ କେଉଁ ପ୍ରକାରର ଦ୍ରବ୍ୟ ବିକୁଥିଲେ ଓ କ'ଣ କ'ଣ ଚାଷ କରୁଥିଲେ ସେହିପରି ଭାବରେ ରହିଅଛି ଓ ଏହିପରି ଆମ ଗଞ୍ଜାମ ଜିଲ୍ଲାର ହାତୀ ଗୁମ୍ଫାର ହାତୀ ଗୁମ୍ଫାର ଆଣିବା ଏହା ବହୁତ ପ୍ରସିଦ୍ଧ ରହିଅଛି ଓ କିମ୍ବା କେତେ ଗୁଡ଼ିକ ଇତିହାସ ଜିଲ୍ଲା ରହିଅଛି କୌଣସି କୌଣସି କିମ୍ବଦନ୍ତୀ ଗୁଡ଼ିକ ଜାଣିବାକୁ ହେଲେ ଆମେ ସେଇ ଜାଗାକୁ ଯାଇ ତାହା ବିଷୟରେ ଅଧିକ ତତ୍ଵ କହିଥାଉ ଏଣୁ ଆମ ଗଞ୍ଜାମ ଜିଲ୍ଲାର ବହୁ ଗୁଡ଼ିକ ବହୁ ଗୁଡ଼ିଏ କାହାଣୀ ରହିଅଛି ଓ ଆମ ଋଷିକୂଲ୍ୟା ଆମ ଥିବା ଋଷିକୂଲ୍ୟା ଋଷିକୂଲ୍ୟା ନଦୀରେ ନଦୀ ଏହା ଯାଇ ସମୁଦ୍ର ବା ମହାନଦୀରେ ମିଶିଅଛି ମିଶିଅଛି ଏଣୁ ଆମେମାନେ ଏହା ଏଣୁ ଆମେମାନେ ଜାଣିଅଛୁ ଓ ଆମ ପାଖ ଆମ ଗ୍ରାମ ପାଖରେ ଥିବା ଆମ ଆମ ପାଖରେ ଥିବା ୟୁରେନ୍ ଦୁର୍ଗ ଭାବରେ ଭାବେ ଗୋଟେ ଦୁର୍ଗ ର ନଈ ଅଛି ସେ ଯେଉଁ ନଦୀରେ ସେଇ ଯାହାକି ସେଇଠି ତିନିଟି ନଦୀ ମିଶି ଗୋଟିଏ ନଦୀ ହେଉଛିି ଯେପରିକି ବୁଢ଼ା ବଳଙ୍ଗ କାଳିଆମ୍ବା ଓ ମାଧ ମାଧବା ଡେମ୍ ଭାବରେ ସୁପ୍ରଚଳିତ ରହିଅଛି ଏଣୁ ଆମେ ଏହାକୁ ଅଧିକ ଗୁରୁତ୍ୱ ଦେଇଥାଉ